ଆମେ ଯେଉଁ ସକାଳେ ଦୌଡ଼ିବା ପାଇଁ ଯାଉ ବା ମର୍ଣ୍ଣନିଂ ୱାକ୍ କରିବା ପାଇଁ ଯାଉ ଆମେ ସେତେବେଳେ ଟି ସାର୍ଟ୍ ହାଫ୍ ପେଣ୍ଟ୍ ଏବଂ ଜୋତା ବ୍ୟବହାର କରୁ ବ୍ୟବହାର କରିବା ଦ୍ୱାରା ଆମକୁ ଦୌଡ଼ିବା ପାଇଁ ସୁବିଧା ଲାଗେ ଆଉ ମର୍ଣିଙ୍ଗ୍ ୱାକ୍ କରିବା ଦ୍ୱାରା ଏବଂ ଦୌଡ଼ିବା ଦ୍ୱାରା ଆମର ଦେହ ବା ସ୍ୱାସ୍ଥ୍ୟ ପାଇଁ ବି ଭଲ ଆଉ ଦୌଡ଼ିବା ମର୍ଣ୍ଣନିଂ ୱାକ୍ କରିବା ଦ୍ୱାରା ଆମର ଦେହର ଦେହର କୌଣସି ବହୁତ ରୋଗରୁ ବି ମୁକ୍ତି ପାଆନ୍ତି ଏବଂ ଆମର ଯେଉଁ ଦୌଡ଼ିବା ବା ମର୍ଣ୍ଣନିଂ ୱାକ୍ ଖେଳିବାର ଯେଉଁ ପୋଷାକପତ୍ର ତା'ର ଯେଉଁ ସାମାନ ଦରକାର ସେସବୁ ବି ଆମେ କିଣି ଆଣୁ ଆଉ ପ୍ରତିଦିନ ଆମେ ସକାଳୁ ଯୋଉ ଦୌଡ଼ିବା ମର୍ଣ୍ଣନିଂ ୱାକ୍ କରିବା ସେଇଟା ଦେହ ପାଇଁ ସବୁଠୁ ଭଲ

ଯେଉଁ ସେଥିରେ ସବୁ ଆମେ ପିନ୍ଧିବା ପାଇଁ ପୋଷାକ ଦରକାର ସେସବୁ ଆମେ ନିଜେ ଆଣୁ ଏବଂ ପାଖରେ ରଖୁ